ସାଧାରଣତଃ ଗୋଲାପ ଫୁଲ ଗଛ ବଞ୍ଚିବା ପାଇଁ ବହୁତ କଷ୍ଟ ହୋଇଥାଏ ଗ୍ରୀଷ୍ମ ଦିନେ ଏହା ଗ୍ରୀଷ୍ମର ପ୍ରଭାବ ଯୋଗୁଁ ପ୍ରବଳ ଗ୍ରୀଷ୍ମ ପ୍ରଭାବ ତଥା ଖରା ଯୋଗୁଁ ଏ ଗଛ ପାଣିର ଅଭାବରେ ଶୁଖିଯାଇଥାଏ ଗ୍ରୀଷ୍ମ ଦିନେ ଏହାକୁ ସକାଳୁ ସନ୍ଧ୍ୟାରେ ଏବଂ ବେଳାକୁ ତିନି ସମୟରେ ଏହାରି ଉପରେ ପାଣି ସ୍ପ୍ରେ କରିବା ଉଚିତ୍ କିମ୍ବା ଏହି ଗଛର ଉପରେ ଗୋଟିଏ ପଲିଥିନ୍ ଟାଙ୍ଗି ଦେବା ଉଚିତ୍ ଯାହାଫଳରେ ଏହା ଗ୍ରୀଷ୍ମ ପ୍ରଭାବରୁ ରକ୍ଷା ପାଇ ଗଛଟି ବଞ୍ଚିପାରିବ ନହେଲେ ଗ୍ରୀଷ୍ମର ପ୍ରଭାବରେ ଏହି ଗଛ ପତ୍ର ଶୁଖିଯିବ ଫୁଲବି ଶୁଖିଯିବ ଏବଂ ଗଛଟି ମରିଯିବ